ହ୍ୟାଲୋ ଆଉ ଆମେ ଯିବାକୁ ଚାହୁଁଛୁ କେଉଁଠି କହିଲେ ଟୁରିଷ୍ଟ ଯିବା ଫ୍ୟାମିଲି ପ୍ୟାକ୍ ନେଇ

ହଁ ଆମ ପରିବାର ଆମ ପରିବାର ଆପଣଙ୍କ ପରିବାର ମିଶିକି ସମସ୍ତେ ଯିବା ଆଉ ହଁ ସେ ଗାଡ଼ି ତ କହୁଛି ତି ସାଢ଼େ ଚାରି ହଜାର ଟଙ୍କା ନବ ଆମର ମେମ୍ବର୍ ହଉଛନ୍ତି ଆମର ପାଞ୍ଚେ ଆପଣଙ୍କ କେତେ ଆପଣ କେତେ ଶ ଏଗାର ଜଣ ଏଗାର ଜଣ ହେଲେ ଆମେ ବଡ଼ ଗାଡ଼ି କରିବାକୁ ପଡ଼ିବ ତା'ହେଲେ ହଁ ବୁଲଟରେ ଛୁଆଗୁଡ଼ା କୋଳରେ ବସି ପଡ଼ିବେ ଆଉ ଆଉ ଯୋଜନା କରିବା କ'ଣ କେମିତି ସେଠି ତ ଜାଗା ବହୁତ ବଢ଼ିଆ ଆଉ ଯଦି ଆମେ ଭୋଜନ କରିବା ଜଳପାନ କରିବା

ହଁ ମନ୍ଦିରର ଐତିହ୍ୟ କଳାକୃତ୍ତି ହଁ ନି ସବୁଠୁ ବେଟର ହବ ଆମ ହୋଟେଲ୍ରେ ବୁକିଂ କଲେ ବଢ଼ିଆ ହଅନ୍ତା ଆମର ହୋଟେଲ୍ରେ ବୁକିଂ କରି ଖାଇଦେଲେ ବଢ଼ିଆ ହଅନ୍ତା ସେ ପାଖାପାଖି ହୋଟେଲ୍ ଅଛି ଇଣ୍ଟରନେଟ୍ ସାହାଯ୍ୟରେ ତ ସବୁ ଚାଲିଛି ନା ଆମର କେତେଟା ମିଲ୍ ଦରକାର କେତେଟା ଛୋଟ ଛୁଆ କେତେଟା ବଡ଼ ପିଲା ମିଲ୍ କରିଦେଲେ ବି ଆମେ ଆରାମସରେ ଖାଇ ପିଇକି ଫେରିି ଆସନ୍ତେ ଆମେ ବୁଲିବାକୁ ଯିବା ନା ବୁଲିବାକୁ ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ଆମର ଦେଖିବାର ଅଛି ଆଉ ଆମେ ଖାଲି ହେଉଛି ଖାଇବା ପାଇଁ ଯିବା କି ଖାଅ ସବୁବେଳେ ତ ଖାଉଛେ ତେଣୁ ଯେଉଁଠି ଯାହା ମିଳିବ ଖାଇଦେଲେ ବି ଚଳିବ ତା'ର ଯେଉଁ ସଂସ୍କୃତି କଳା ସ୍ଥାପତ୍ୟ ଯା ଆଗକୁ ଯାହା ସବୁ ଅଛି ତାକୁ ଦେଖିବା ପିଲାମାନେ ବି ଶିଖିବେ ତାଙ୍କର ବି ପାଠ ପଢ଼ାରେ ବହୁତ କାମ ନବ ତ ଆପଣଙ୍କ ଫ୍ୟାମିଲି ସମସ୍ତେ ଯିବା ପାଇଁ ରାଜି

ଆପଣ ସମସ୍ତେ ଯିବା ପାଇଁ ରାଜି ତ ତେଣୁ ସମସ୍ତେ ରେଡ଼ି ହେବେ ହ୍ୟାଲୋ ରଖୁଛି ଆଜ୍ଞା